ସବୁବେଲେ ଏକୁଟିଆ ରୋଷେଇ କରବା ବି ସମ୍ଭବ ନାହିଁ ତ କେତେବେଳେ ବଡ଼ ଗୋଷ୍ଠୀ କୁ ଭୋଜନ ଖାଇବା ପାଇଁ ପଡ଼ିଥାଇ ଯେପରିକି ଗୁଟେ ଘରେ ସଭି କେଉଁଠୁ କାଣା କୁଆଡ଼େ ବାହାରକୁ ବୁଲି ଯାଇଛନ୍ତି ଯେ ଫ୍ୟାମିଲି ଥାଏ ତ ସେହିପରି ଭାବରେ ମୁଁ ସମସ୍ତଙ୍କୁ ଖୁଇବାକୁ ପଡ଼ିଥାଏ ଯେପରିକି ଘରେ ସବୁ ଛୋଟ ପିଲା ବୃଦ୍ଧ ଲୋକ ଇତ୍ୟାଦି ସଭିଏ ଅଛନ୍ତି ଏବଂ ଘର ର ସ୍ତ୍ରୀ ଲୋକ ସବୁ ଗୁଡ଼ାକ ଯେଉଁ ବାହାରକୁ ଯାତ୍ରା ରେ ବୁଲି ଯାଇଛନ୍ତି ତ ସେଇଠି ଏକୁଟିଆ ଥିଲେ ତ ସେଇଟା ବି ସମ୍ଭବ ନୁହେ ଏକୁଟିଆ ସବୁ ବେଳେ ରହିବାଟା କେତେବେଳେ କ'ଣ ହବ କେତେବେଳେ ଘର ଲୋକ ବାହାରୁକୁ ବୁଲି ଯାତ୍ରା ରେ ଭ୍ରମଣ କରି ଯାଇଥିବେ ତ କେତେବେଳେ କେଉଁ ନାନାଦି ପ୍ରକାର କଥା ଅଛି ଯେଉଁ ସେଥିପାଇଁ କିଛି ଏକୁଟିଆ ରୋଷେଇ ପାଇଁ ଯେଉଁ ସାମଗ୍ରୀ ଦରକାର ତ ସେଇଟା ଇଏ ବଡ଼ ଗୋଷ୍ଠୀ ପାଇଁ ଟିକେ ପ୍ରୟାସ ଶିଖିବାକୁ ପଡ଼ବାର୍ ପଡ଼ିବା କଥା ଏବଂ ଯେଉଁ ଆମେ ଯେଉଁ ଏକୁଟିଆ ରୋଷେଇ କରିଥାଉ ତା'ର ବି ସେଇ ପ୍ରୋସେସ୍ ହୋଇଥାଏ ବେଲେ ସବୁଠି ଟିକେ ବଢ଼େଇ ବଢ଼େଇ ମତଲବ ବେଶୀ ଆକାରରେ ତାକୁ ଆମେ ରୋଷେଇ କରିଥାଉ ଯେପରିକି ଗୁଟେ ବିହା ପାର୍ଟିରେ ଜି ଦଶ କେଜି ଦଶ କେଜି ଲୋକ ହିସାବ ରେ କରିଥାଉ ଆମେ ମାଂସ ଉଦାହରଣ ସେଇଟା ଅନେକ ଲୋକ ଖାଇ ପାରିବା ଦଶ କେଜି ନାଇଁ ତ ସେଥିପାଇଁ ଗୁଟେ ବିହା ପାର୍ଟିରେ କି ଅନ୍ୟାନ କାର୍ଯ୍ୟ ଗୋଷ୍ଠୀ ବଡ଼ ଭୋଜି ନ ପାଇଁ ତ ସେଇଟା କରିଥାଉ ତେଣୁ ସେଇ ଯେଉଁ ବଡ଼ ଗୋଷ୍ଠୀ ଭୋଜନ କରିବା ସହିତ କିଛି କରିଥାଉ ଆମେ ସେଇଟା କୁ ଶିଖି ପ୍ରୟାସ କରି ଚେଷ୍ଟା କରିବା ଦ୍ଵାରା